ଆମେ ଘର ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ରଖିବା ପାଇଁ ବର୍ଷା ଜଳକୁ ଘର ଆଖପାଖରେ ଜମିବାକୁ ଦେବା ନାହିଁ ଏବଂ କିଛି ଅଳିଆ ଆବର୍ଜନା ତାହା ମଧ୍ୟରେ କିମ୍ବା ଘର ଆଖପାଖରେ ପକାଇବା ନାହିଁ ଯାହାଫଳରେ କି ଯଦି ଆମେ ଘର ଆଖ ପାଖରେ କ'ଣ ବର୍ଷା ଜଳକୁ ମୁଁ ବାନ୍ଧି ରଖିବା କିମ୍ବା ଅଳିଆ ଆବର୍ଜନା ପକାଇବା ସେଥିମଧ୍ୟରୁ ବିଭିନ୍ନ ପ୍ରକାରର ଜୀବାଣୁ ଏବଂ ମଶା ସୃଷ୍ଟି ହେଇଥାନ୍ତି ଯାହାଫଳରେ ମଶା ଦ୍ୱାରା ଆମକୁ ବିଭିନ୍ନ ପ୍ରକାର ରୋଗରେ ରୋଗର ସମ୍ମୁଖୀନ ହେଇଥାଉ ଯେମିତିକି ମଶା କାମୁଡ଼ିବା ଦ୍ୱାରା ଆମେ ମ୍ୟାଲେରିଆ ରୋଗର ସମ୍ମୁଖୀନ ହେଇଥାଉ ସେଥିପାଇଁ ଘର ଆଗ ପାଖରେ ବର୍ଷା ଜଳ କୌଣସି ବର୍ଷା ଜଳକୁ ଅକଟ ରଖିବାନି ତାହାକୁ ଆମେ କିପରି ସେଇ ବର୍ଷା ଜଳକୁ କୁ ଡ୍ରେନ୍ ଦ୍ୱାରା କିମ୍ବା ନାଳ ଦ୍ୱାରା ବୁହାଇ ଦେବା ଉଚିତ୍ ଏବଂ ଘର ଆଖପାଖରେ କୌଣସି ବୁଦା ବା ଲତା ରଖିବା ନାହିଁ ଯଦି ଛୋଟ ଛୋଟ ଗଛ କିମ୍ବା ଘର କାନ୍ଥ କଡ଼ରେ ପୀଡ଼ା କଡ଼ରେ କିଛି ବୁଦା ଏବଂ ଲତା ଉପୁଜେ ତୁରନ୍ତ ତା'କୁ ଆମେ ସଫା କରିବା ଉଚିତ୍ ଯଦ୍ୱାରା କି ଲତା ସୃଷ୍ଟି ଯାହା ଲତା ସୃଷ୍ଟି ହେବା ଫଳରେ ଫଳରେ ବିଭିନ୍ନ ପ୍ରକାର ସାପ ଏବଂ ବିଭିନ୍ନ ଜୀବଜନ୍ତୁ ମଧ୍ୟ ଲତାକୁ ନିଜର ବାସସ୍ଥଳୀ ଭଳି ବ୍ୟବହାର କରିଥାନ୍ତି ସେଥିପାଇଁ ଆମେ ଘର ଆଖ ପାଖରେ କୌଣସି ଲତା ବୁଦା ରଖିବା ନାହିଁ ଏବଂ ଗଛ ଗୁଡ଼ିକୁ ଛୋଟ ଛୋଟ ଗଛ ଗୁଡ଼ିକୁ ସଫା କରିବା ଉଚିତ୍ ଯାହାଫଳରେ ଆମେ ବି ସୁସ୍ଥ ରହିବା ଏବଂ ଆମ ଆଖପାଖର ଲୋକମାନେ ମଧ୍ୟ ସୁସ୍ଥ ରହିବେ